କିଛି ଅନ୍ଧବିଶ୍ୱାସ ବିଷୟରେ କହୁଛି ଗୋଟିଏ ଦଶହରା ଗୋଟିଏ ପର୍ବ ପର୍ବରେ ଠାକୁରଙ୍କ ପାଖରେ ବଳି ଦିଆଯାଏ ବଳି ଦିଆଯାଏ ବୋଲି ନବମୀ ଦିନ ସେ ବଳି ଦିଆଯାଏ ବୋଦା ବଳି ଦିଆଯାଏ ତାଙ୍କୁ ଆଉ ଲୋକମାନେ ବିଶ୍ୱାସ କରନ୍ତି ଠାକୁର ବଳି ଖାଆନ୍ତି ବି କିନ୍ତୁ ନା ସେହିଟା ନୁହେଁ ଅନ୍ଧବିଶ୍ୱାସ ଲୋକମାନେ ଅନ୍ଧବିଶ୍ୱାସ କରନ୍ତି ଠାକୁର ବଳି ଖାଇଲେ ଚକ୍ଷୁଦାନ ପାଆନ୍ତି ଅଞ୍ଚଳର ଲୋକମାନେ ଦୃଢ଼ ବିଶ୍ୱାସ ଦୃଢ଼ ଭାବରେ ବିଶ୍ୱାସ କରନ୍ତି